ବିବାହରେ ଆମ ଓଡ଼ିଶାରେ କନ୍ୟାମାନଙ୍କୁ ଯୌତୁକରେ ସୁନା ରୂପା ଗହଣା ସବୁ ଯୌତୁକ ଦିଆଯାଉଛି ଆଉ ଟଙ୍କା ସବୁ ଏମିତି ଜିନିଷ ଟଙ୍କା ଗହଣା ସୁନା ରୂପା ଏମିତି ସବୁ ଯୌତୁକ ଦିଆଯାଉଛି ଲୁଗା ପଟା ଲୁଗା ପଟା ବିଭିନ୍ନ ଜିନିଷ ପେଡ଼ି ଆଲମାରୀ ଏମିତି ସବୁ ଉପହାର ଦିଆଯାଏ